ଆମେ ବିଭିନ୍ନ ନର୍ସରୀରୁ ଆମ ଘରେ ଗଛ ଆଣିକିନା ଆମେ ଗଛ ଗୁଡ଼ାକ ସବୁ ଲଗଉଛୁ ଯେମିତିକି ଫୁଲ ଗଛ ଯାକ ସବୁ ପ୍ରକାର ଫୁଲ ଗଛ ଆମେ ଆଣିକିରି ଲଗଉଛୁ ବିଭିନ୍ନ ସମୟରେ ତାଙ୍କ ଯତ୍ନ ନଉଛୁ ଆମ ମୋ ପାଖରେ ନର୍ସରୀ ଅଛି ବାଡ଼ିମେଲା କକୁଣ୍ଡା ମାଲକାନଗିରି ଏଇ ଜାଗାରେ ଆମ ଜିଲ୍ଲାରେ ନର୍ସରୀ ମାନ ଅଛି ସେଇ ଜାଗାରୁ ଆଣିକିନା ଆମେ ବହୁତ ପ୍ରକାର ଫୁଲ ଗଛ ଫଳ ଗଛ ଏସବୁ ଆସିକିନା ଆମ ଘରେ ଲଗଉଛୁ ଆମେ ବ୍ୟବହାର ରେ ତାଙ୍କୁ ସଠିକ୍ ମାତ୍ରାରେ ପାଣି ଖତ ଗୋବର ସାର ପ୍ରକାର ଗ୍ରୋମର୍ ସାର ମଧ୍ୟ ଏ ଉପରେ ଟିକେ ବ୍ୟବହାର କରୁଛୁ ଯାହା ଯୋଗୁଁ ଆମ ଗଛ ଗୁଡ଼ାକ ବହୁତ ସୁନ୍ଦର ଭାବେ ଆମକୁ ଫଳ ଫୁଲ ମାନ ଯୋଗେଇ ଦେଇଥାନ୍ତି ଆଉ ଏହିସବୁ ଗଛ ଆମେ ଘରେ ଆଣିକିନା ଲଗଉଛୁ ଆଉ ଆମ ଘରରୁ ଆଉ କିଏ ହେଲେ ଦରକାର କଲେ ତାଙ୍କେ ସେମାନେ ବି ଆମ ଘରରୁ ନେଉଛନ୍ତି ନିଜେ ଲଗଉଛନ୍ତି ଗଛର ଯତ୍ନମାନ ନେଉଛନ୍ତି ଏମିତି ଗଛ ଲଗେଇକିନା ଆମେ ବହୁତ ଉପକାର ବି ହୋଇଛି ଗଛ ଆମକୁ ଅକ୍ସିଜେନ୍ ଦେଇଥାଏ ଫୁଲ ଫଳ କେତେ ପ୍ରକାର ସାମଗ୍ରୀ ଆମକୁ ଦେଇଥାଏ ଆମେ ଏହା ଯୋଗୁଁ ଔଷଧ ମଧ୍ୟ ପାଇ ଥାଉ ବହୁତ ପ୍ରକାରର ଏହି ଗଛ ଆମର ବିଭିନ୍ନ ପ୍ରକାର ଉପଯୋଗୀ ଅଛି ଏହି ଗଛ ଆମେ ନର୍ସରୀରୁ ଆଣିକିନା ଆମ ଘରେ ଲଗଉଛୁ ଆଉ ଏହି ଗଛ ଲଗେଇ ଆମର ବହୁତ ଉପକାର ମଧ୍ୟ ହେଇଛି